ହ୍ୟାଲୋ ହଁ କୁହନ୍ତୁ ହଁ ଆପଣ କେଉଁ ବିଜନେସ୍ କହୁଛନ୍ତି ହଉ ତ ଆମର ଏଇଠି ଭଲ ବିଜନେସ୍ ଉପରେ ଅଛି କଲ୍କତାକୁ ଚାଲି ଆସନ୍ତୁ ଏଇଠି ବୁଝାବୁଝି କରିବା ଆଉ

ନାଇଁ ମୁଁ ଏଠି ବୁଝୁଛି ଭଲ ଏଇଠି ଭଲ ସବୁ ରେଟ୍ ପତ୍ର ତାର ସବୁ ଠିକ୍ ଅଛି ଏଠି ଭଲ ବିଜନେସ୍ ହେବ ଆସିଲେ ଏଇଠି ବେପାରପତ୍ର ଭଲ ଚାଲିବ ତମର ଆଉ ହଁ ତମେ ଆସନ୍ତୁ ମୁଁ ସବୁ ସୁବିଧା କରିଦଉଛି ଏଠି ସବୁ ବୁଝାବୁଝି କରିଦେବି ଆପଣଙ୍କ ଆପଣଙ୍କ ବିଜନେସ୍ ମାର୍କେଟ୍ ତା ପୁଣି ଅଛି ଏଇ ଭିତରେ ଗୋଟେ କଲିକତା ଭିତରେ ଭଲ ମାର୍କେଟ୍ଟେ ଅଛି ସେଠେ ଭଲ ଜିନିଷ ମିଳେ ଆଉ ହଁ ନାଇଁ ରେଟ୍ ରେଟ୍ ପତ୍ର ଏଇଠେ ଭଲ ଶସ୍ତାରେ ପାଇଯିବେ ତମେ ତମର ନେଇକି ସେଠେ ବିଜନେସ୍ ଭଲ କରିବ ହଁ ଫାଷ୍ଟ ଷ୍ଟାର୍ଟ୍ ପାଇଁ ସେଟା ତମ ଉପରେ ନିର୍ଭର ତମୟ କେତେ ଟଙ୍କାର ନେଇପାରିବେ ସାମାନ ସେମିତି ଏଇଠୁ ଏମିତି ବଡ଼ ଏଇଠି ସବୁ ଶସ୍ତା ମିଳେ ତମର ସେଇଟା ତମ ଉପରେ ନିର୍ଭର ତମେ କେତେ ଟଙ୍କାର ନେଇପାରିବ ଲକ୍ଷର ନେଇପାରିବ ନା ଦୁଇ ଲକ୍ଷରେ ନେଇପାରିବ ହଁ ହଁ ସବୁ ସୁବିଧା ହେଇପାରିବ ଏଠି ହଁ

ହଁ ମୁଁ ସାହାଯ୍ୟ କରିବି ଆପଣ ଆସନ୍ତୁ ମୁଁ ସାହାଯ୍ୟ କରିବି ହଁ ହଁ ହଁ ଆସନ୍ତୁ ଦେଖିବା ଆଉ